ଗଛ ଲଗାଇବା ପାଇଁ ଆମେ ସାଧାରଣତଃ ଯେମିତି ପଟୁ ଦରସା ମାଟି ବ୍ୟବହାର କରିଥାଉ ଏବଂ ସେଥିରେ ମଧ୍ୟ ଆମେ ବହୁତ ଗୁଡ଼ିଏ ସାର ଦେଇଥାଉ ଯେମିତିକି ୟୁରିଆ ପଟାସ ଗ୍ରୁମର ଗାଈ ଖତ ଇତ୍ୟାଦି ଆମେ ଦେଇଥାଉ ଏବଂ ଏହି ସାର ସବୁ ଦେଇ ଆମେ ଗଛ ଗୁଡ଼ିକ ଲଗାଇଥାଉ